ଓଲା ଅଫିସ୍ରୁ କହୁଛନ୍ତି ନା ସାର୍ ଦେଖନ୍ତୁ ଏତେ ବିଳମ୍ବ ହେଲାଣି ଆପଣଙ୍କର ଡ୍ରାଇଭର୍ଟା ଏପର୍ଯ୍ୟନ୍ତ ସୁନିଶ୍ଚିତ ଜାଗାକୁ ପହଞ୍ଚି ନାହାନ୍ତି ଆମ ଫ୍ୟାମିଲି ଏବଂ ଆମ ସାଙ୍ଗମାନେ ଗୋଟେ ସ୍ଥାନକୁ ଯିବାର ଥିଲା ତାହା ଅତି ବିଳମ୍ବ ହେଲାଣି ଆପଣଙ୍କୁ ଦୟାକରି ଅନୁରୋଧ କରୁଛୁ ଆପଣ ଆପଣଙ୍କ ଡ୍ରାଇଭର୍କୁ ଫୋନ୍ କରିକି କୁହନ୍ତୁ ସେ ଆଉ ଆସିବେନି କାରଣ ବର୍ତ୍ତମାନ ଏତେ ବିଳମ୍ବ ହେଲାଣି ଯେ ଆଉ ସେ ଜାଗାକୁ ପହଞ୍ଚିଲେ ମୋତେ କିଛି କାର୍ଯ୍ୟ ହେବନି ଆପଣ ଆପଣଙ୍କର ଡ୍ରାଇଭର୍କୁ କହିକି ବାତିଲ୍ କରନ୍ତୁ ଆମେ ଆଉ ଆପଣଙ୍କର ସେଇ କ୍ୟାବ୍ରେ ଯିବାପାଇଁ ଚାହୁଁନୁ

ଆମେ ନୂଆ ସମୟ କାଢ଼ିକି ଆପଣଙ୍କୁ ଫୋନ୍ କରିବୁ ଦୟାକରି ଆପଣଙ୍କର ଡ୍ରାଇଭର୍କୁ କୁହନ୍ତୁ